ମୁଁ ଦୁଇ ବର୍ଷ ତଳୁ ବଗିଚା କାମ ଆରମ୍ଭ କରେ ଯେତିକି ସମୟ ପାଏ ବଗିଚା କାମରେ ନିୟୋଜିତ ହୁଏ ବଗିଚା କାମ କରିବା ପାଇଁ ମତେ ବହୁତ ଆନନ୍ଦ ଦେଇଥାଏ ବଗିଚା ଛାଡ଼ିଦେଲା ପରେ ମୋତେ ଅନ୍ୟ ସମୟରେ ଅଲଗା କାମ କରିଥାଏ